ଆମେ ଯେବେ ପଢ଼ି ଯାଉଁ ଆମ ଟିଚର୍ମାନେ କ'ଣ ଆମ ବ ବହି ପଢ଼ୁ ବହୁତ ମନେରହେ ଓ ବହିଟା ଯେନ୍ଟା ପଢ଼ୁ ଅତୀତ କାଳରେ ଯେନ୍ଟା ଘଟିଯାଇଚି ଜେନ୍ଟାକି ଇତିହାସ୍ ଅତୀତ କାଳରେ ଯେନ୍ଟାକି ଘଟିଯାଇଚି ସେଟା ଆମ୍କୁ ପସନ୍ଦ୍ ଆମେ ଆଗ୍କେ କେନ୍ତି ଆମର୍ ପୁରୁଷ ବହୁତ ଜିନିଷ ଉନ୍ନତି କରିବୁ ସେଥିପାଇଁ ଆମେ ପଢ଼ୁ ବହୁତ ଆମ ଦେଶ ଆଗ୍କେ ଯିବ କେମିତି ଯିବ କେମିତି ଯିବ ସେଇ ହିସାବରେ ଆମେ ପଢ଼ୁ ତେଣୁ ଆମେ ବହୁତ ଭଲ ହିସାବରେ ପଢ଼ୁ ଯେନ୍ତାକି ଆମର୍ ଆଗ କେମିତି ଥିଲା କେମିତି ଆଉ ଚଲୁଥିଲେ କେନ୍ତା ହିସାବରେ ରହୁଥିଲେ କେନ୍ତି କରୁଥିଲେ ବର୍ତ୍ତମାନ୍ ଆମେ ଇଗଲି କେନ୍ତି ଅଛୁଁ କେନ୍ତା ହିସାବ୍ରେ ଅଛୁଁ ଯେନ୍ତାକି ବର୍ତ୍ତମାନ ପଢ଼ାଯାଉଛି ଆଗ ବହୁତ କଠିନ ହିସାବରେ ଚଲୁଥିଲେ କିଛି ଖାଏବାଲାଗି ନାଇଁ ପାଉଥିଲେ ଯେନ୍ଟାକି କିଛୁ ପିନ୍ଧ୍ବା ଲାଗି ନାଇ ପାଉଥିଲେ ବସ୍ତ୍ର ଲସ୍ତ କିଛୁ ନାଇ ପାଉଥିଲେ ଖାଇବାର୍ ଲାଗି ମୁଠେ ନାଇପାଉଥିଲେରି ଯେନ୍ଟାକି ବର୍ତ୍ତମାନ ହୋଇ ଜେନ୍ଟାକି ଆମଲାଗି ମିଲ୍ଲାନ କେନ୍ତି ଉନ୍ନତି ଆମ ଦେଶ ଆଗ୍କେ କେନ୍ତିକରି ଯିବା ସେ ହିସାବ୍ରେ ଆମେ ଭାବକିରି କେନ୍ତି ଆଗ୍କେ କେନ୍ତି ପାଠରେ ପଢ଼ିକି ବହୁତ୍ ଉନ୍ନତି କର୍ବାଲାଗି କିଛି କିଛି ଅଲ୍ଗା ଅଲ୍ଗା ବୈଜ୍ଞାନୀକମାନେ ତା'ପରେ ସେଟା ଆମେ ଉନ୍ନତି କରି ପାଠ ପଢ଼ିକିରି ଯେନ୍ତା ବର୍ତ୍ତମାନ ସେଟା ସେଟା ବହୁତ୍ ହିସାବରେ ଚଳୁଥିଲେ କିଛୁ ନାଇଁ ପାଉଥିଲେ କି ଯେନ୍ତାକି ଯେନ୍ତା ସବୁ ପାଇଲୁନ ସବୁ ପାଇଲୁନ ଆଗ ଯେନ୍ତା କ୍ଷେତ ନଙ୍ଗଲରେ ବର୍ତ୍ତମାନ ଗାଈ ଗୁହାଲରେ ଜୁଉଥିଲେ ଯେନ୍ତାକି ଟ୍ରାକ୍ଟର୍ ଅନ୍ୟାନ୍ୟ ମେସିନ୍ ହେଲାନ ହେଲାନ କେନ୍ଟା ବହୁତ୍ ଏଇରି ବର୍ତ୍ତମାନ ଇରି ବହୁତ୍ ପୁରା ଇଟା ହଉଛେ ସେଥିପ୍ରତି ଯେନ୍ଟା କଠିନ ଥିଲା ଆରି ବହୁତ୍ ନର୍ମାଲ୍ ରହିକିରି ବହୁତ୍ ସେ ସେ କିରି ହଉଚି ଯେନ୍ଟା ଆଗ ବହୁତ୍ କିଛି ନାଇଥିଲା ଆଗ୍ଲି ଯେନ୍ତାକି ସବୁ ଟେଚ୍ ସେମାନ ହେଲାନୁ ଗାଡ଼ି ମଟର୍ ଆଉ ଯେନ୍ଟାକି ଚାଲି ଚାଲି ଯାଉଥିଲେ ବର୍ତ୍ତମାନ୍ ସବୁ ସାଇକଲ୍ ବାହାର୍ଲାନ ଗାଡ଼ି ବାହାର୍ଲାନ ଆଗ୍କେ କେ କେନ୍ତିକରି ଯାଉଥିଲା ସେଟା ହିସାବରେ ପଢ଼ାଯାଉଛେ ଯେନ୍ଟାକି ଇତିହାସ୍ ବର୍ତ୍ତମାନ୍ ହ ତ ବହି ବହି କେନ୍ତି ପିଢ଼ିକରି ଆମେ କିଛି କିଛି ଜାନୁ ଆଗ କେନ୍ତିକରି ମହାତ୍ମା ଗାନ୍ଧୀ କେନ୍ତି ଆମ୍କୁ ସ୍ଵାଧୀନ୍ ହେଇଥିଲା କେନ୍ତା କେନ୍ତା ହେଇଥିଲା ସେଇ ହିସାବ୍ରେ ଆମେ ପଢ଼ିକିରି ବହୁତ୍ ଦୁଃଖ ଦିନ ବହୁତ୍ ହିସାବ୍ରେ ଚାକିରି ପାଠ ପଢ଼ିଥିନୁ